ଆମର୍ ନୁ ବେଶୀ କରି ବୋଏଲେ ଧାନ୍ ଚାଷ୍ ଟା କରା ଯାଏସି ତାର୍ ସାଙ୍ଗେ ତୁନ୍ ଶାଗ ଏନ୍ତା ହେଲା ବନ୍ଧା କୋବି ଫୁଲ୍ କୋବି ବିମ୍ ଜହ୍ନି କାହାକେ ଏନ୍ତା ବହୁତ ପ୍ରକାର୍ ଚାଷ୍ କରା ଯାଇସି ଆର୍ ପଶୁ ପାଲନ୍ ବେଲେ ଆମର୍ ଖାଲି ଗାଏ ରଖୁସନ୍ ଲୋକ୍ ଗୁରସ୍ ଗୋସାର୍ ଲାଗି ଛେଲ ମେଢ଼ି ରଖସନ୍ ଏନ୍ତା ବୋହେଲେ ବିକିବେ ବୋଲି କରି କୁକୁଡ଼ା ବି ପାଲନ୍ କରୁଛନ୍ ଅଣ୍ଡାର୍ ଲାଗି ଏନ୍ତା ବହୁଟେ ପ୍ରକାର୍ ପଶୁ ଚାଷ୍ ବି ହଉଛେ ଯେମିତି ଲାଗି ଆମେ ମାନେ ଏନ୍ ନିଜ୍ କେ ନିଜ୍ କିଛି ଆମ ଅସମିତ ଭାବେ ଟିକେ ସମାଲିବା ଲାଗି ଲୋକ୍ ମାନେ ସବୁ ଚାଷ୍ କରୁଛନ୍ ବେଶୀ କରି ଆମର୍ ଫସଲ୍ ଉପରେ ନିର୍ଭର କରୁଛେ ବେଶୀ କରି ଧାନ୍ ଉପରେ ଧାନ୍ ଟା ଆମକର୍ ବରଷ କର୍ ଦୁଇ ଥର ହେସି ବୋଲି କରି ସବୁ ଚାଷୀ ପ୍ରାୟ ଧାନ୍ କରସନ୍ କିରି ହେନ୍ତା କରସନ୍ ସବୁ ଲୋକ୍ ତ ନାଇଁ କରି ପାର୍ବାର୍ ଯେନ୍ ମାନେ କରୁଛନ୍ ତା ବନ୍ଧା କୋବି ଫୁଲ୍ କୋବି ଶାଗ୍ ଡାଲ୍ ଏନ୍ତା କରି କରି କରସନ୍ ଆଉ ଚାଷୀ ମାନେ ମୁଖ୍ୟତଃ ବେଶୀ ଗାଏ ରଖୁଛନ୍ ଗାଏ ରଖିଲେ ଗୁରସ ହେଲେ ଗୁରସ ଆମର୍ ସୋସାଇଟି ବିକି କରି କିଛି ପଇସା ରୋଜଗାର୍ କରିବାର୍ ଲାଗି ଆଗୁକୁ